ଦେଖନ୍ତୁ ଆପଣ ମୁଁ ଯେତେବେଳେ ଏକୋଇଶିରୁ ଅଠେଇଶ୍ ବର୍ଷ ଭିତରେ ସେଇ ବୟସ ସୀମାରେ ମୁଁ ଆମର ଏଇଠି ପାଖରେ କୌଣସି ହଲ୍ ନଥିଲା ଆମେ ବାରିପଦା ଯାଉ କିମ୍ବା ବାଲେଶ୍ୱର ଯାଉ ସେ ବାଲେଶ୍ୱର ଯାଇକି ଆମେ ବାରି ବାରିପଦାରେ ଦି ତିନିଥର ଦେଖିଥିଲେ ଏବଂ ସେଇ ଭିତରେ ଆମ ଫିଲ୍ମ ଥିଲା ଜୋର୍ ଜାହାର ମୁଲକ୍ ତାହାର୍ ସେ ତାଙ୍କର ହିରୋ ଅଭିନୟରେ ମୁଗ୍ଧ ହେଇ ମୁଁ ମୟୂରଭଞ୍ଜର ହେଇଥିବାରୁ ତାଙ୍କୁ ମୋତେ ବହୁତ ଭଲ ଲାଗିଲା ଏବଂ ତାଙ୍କ ସହିତ ମୁଁ ବହୁତ ସମୟରେ ଚାହେଁ ଏକଲା ଆନନ୍ଦିତ ମନ ମଧ୍ୟ ହୁଏ ଯେ କିମିତି ତାଙ୍କ ସହିତ ଭେଟିବି ଆଉ କେମିତି ତାଙ୍କ ସହିତ ମୋର ନିଜର ବନ୍ଧୁତା ପରିଚୟ କରି ହେବ ସେଇଥିପାଇଁ ମୁଁ ବହୁତ ଆଗ୍ରହୀ ଥିଲି କିନ୍ତୁ ଦୈବ ଦୈବ ଦୁର୍ଘଟଣା ତାଙ୍କ ସହିତ ଦିନେ ମୋତେ ଦେଖା ହେଇଥିଲା କିନ୍ତୁ ଦେଖା ହେବା ପରେ ବି ତାଙ୍କ ସହିତ ଏତେ ଆଲୋଚନା ମଧ୍ୟ ହେଇନଥିଲା ତା'ପରେ ମୁଁ ସିଏ ଖାଲି ମୋତେ ଖାଲି ପ୍ରତି ନମସ୍କାର ଜଣେଇକି ପଳେଇ ଯାଇଥିଲେ ସିଏ ମୟୂରଭଞ୍ଜ ବାସିନ୍ଦା ହେବାରୁ ମୋତେ ବହୁତ ଖୁସି ଲାଗିଥିଲା ଆଉ କ'ଣ କହିଲେ